ମୋର ଦୈନନ୍ଦିନ ଜୀବନରେ ମୋତେ ଅନେକ ପ୍ରକାରର ପଦାର୍ଥ ଖୁସି କରେ ଏବଂ ମୋର ଦୈନନ୍ଦିନ ଜୀବନରେ ମୁଁ ଅନେକ ପ୍ରକାରର କାମ କରିବା ମୋତେ ବହୁତ ଭଲ ଲାଗେ ମୁଁ ପାଠ ପଢ଼ିବା ସଙ୍ଗେ ସଙ୍ଗେ ମୋତେ ଗାର୍ଡ଼େନ୍ରେ ଯାଇକି କାମ କରିବା ବହୁତ ଭଲ ଲାଗେ ଏବଂ ମୁଁ ବିଭିନ୍ନ ପ୍ରକାରର ଗଛ ଲଗାଏ ଯାହାଦ୍ଵାରା ମୋତେ ବହୁତ ଆନନ୍ଦ ଲାଗେ ଏବଂ ମୁଁ ଅନେକ ପ୍ରକାରର ଗଛ ଲଗାଏ ଯଥା ପନିପରିବା ଗଛ ଫୁଲ ଗଛ ଫଳ ଗଛ ଏବଂ ପନିପରିବା ଗଛ ମଧ୍ୟରେ ମୁଖ୍ୟତଃ ମୁଁ ଭେଣ୍ଡି ଟମାଟୋ ଆଳୁ ସାରୁ ଏବଂ କଞ୍ଚା ମରିଚ ଗଛ ଲଗାଇଥାଏ ସେହିପରି ଭାବରେ ଫଳ ମଧ୍ୟରେ ଆପେଲ୍ କଦଳୀ ଅଙ୍ଗୁର ଭଳି ବିଭିନ୍ନ ପ୍ରକାର ଗଛ ଲଗାଇଥାଏ ଏବଂ ଆମ୍ବ ଗଛ ମଧ୍ୟ ଲଗାଇଥାଏ ଯାହାଦ୍ଵାରା ମୋତେ ବହୁତ ଆନନ୍ଦ ଲାଗେ ଏବଂ ଏହା ମୋ ଦୈନନ୍ଦିନ ଜୀବନରେ ମୋତେ ବହୁତ ଖୁସି କରିଥାଏ ସେହିପ୍ରକାରେ ଅନେକ ପ୍ରକାରର ଫୁଲ ଗଛ ମଧ୍ୟ ମୁଁ ଲଗାଏ ଗେଣ୍ଡୁ ଗଛ ଗୋଲାପ ଫୁଲ ଗଛ ମଲ୍ଲି ଗଛ ଏବଂ ଅନେକ ପ୍ରକାରର ଫୁଲ ଗଛ ଯାହା ମୁଁ ଲଗେଇବା ସହ ସହ ବହୁତ ଆନନ୍ଦ କରେ ଏବଂ ଏହି ପ୍ରକାରେ କିଛି ପରିମାଣ ମାତ୍ରାରେ ଫୁଲ ଫଳ ଏବଂ ଅନ୍ୟ ପନିପରିବା ସାମଗ୍ରୀ ଲଗେଇବା ସଙ୍ଗେ ସଙ୍ଗେ ଅନ୍ୟ କୌଣସି କେତେ ମାସ ମଧ୍ୟରେ ତାହା ଫଳ ଭାବରେ ଉତ୍ପନ୍ନ ହୋଇଥାଏ ଏବଂ ମୁଁ ସେ ଫଳ ପନିପରିବା ଫୁଲକୁ ବ୍ୟବହାର କରେ ଏବଂ କିଛି ପରିମାଣ ମାତ୍ରାରେ ତାହାକୁ ମାର୍କେଟରେ ବା ବଜାରରେ ନେଇ ବ୍ୟବସାୟ ମଧ୍ୟ କରେ ଯଦ୍ଵାରା ମୁଁ କିଛି ଅର୍ଥ ମଧ୍ୟ ଉପାର୍ଜନ କରିପାରେ ଏବଂ ଏହା ମୋତେ ଦୈନନ୍ଦିନ ଜୀବନରେ ବହୁତ ଖୁସି ଦେଇଥାଏ କାରଣ ଏଥିରେ ମୁଁ କିଛି କାମ କରିଥିଲି ଏବଂ କିଛି ଅର୍ଥ ମଧ୍ୟ ଉପାର୍ଜନ କରିପାରେ ସେହିପରି ଭାବରେ ମୋତେ ଅନେକ ସମୟରେ ରୋଷେଇ କରିବା ବହୁତ ଭଲ ଲାଗେ ଏବଂ ରୋଷେଇ କରିବା ସମୟରେ ଅନେକ ପ୍ରକାରର ରୋଷେଇ କରେ ଯଥା ମାଂସ ତରକାରୀ ଛତୁ ତରକାରୀ ଭଳି ଅନେକ ତରକାରୀ ଏବଂ ତାହାକୁ ସୁଆଦିଆ ଭାବରେ କରିଥାଏ ସେଇ ସୁ ସୁଆଦିଆ ଖାଦ୍ୟ ଖାଇ ଅନେକ ଲୋକ ମୋତେ ପ୍ରଶଂସା ମଧ୍ୟ କରନ୍ତି ଯାହାଦ୍ଵାରା ତାଙ୍କ ପ୍ରଶଂସା କରିବା ଦ୍ୱାରା ମୁଁ ଅନେକ ପ୍ରକାରର ଖୁସି ଲାଗେ ଏବଂ ମୋର ଦୈନନ୍ଦିନ ଜୀବନରେ ମୋତେ ଟ୍ରାଭେଲିଂ କରିବା ବହୁତ ଭଲ ଲାଗେ ମୁଁ ଅନେକ ସ୍ଥାନରେ ଭ୍ରମଣ କରିଥାଏ କାରଣ ଦୈନନ୍ଦିନ ଜୀବନରେ ମୋତେ ଅନେକ ପ୍ରକାରର ଜାଗା ଏବଂ ଅନେକ ରୋକ ପ୍ରକାରରେ ବୁଲିବା ସ୍ଥାନ ଦେଖିବା ବୁଲିବା ବହୁ ଭଲ ଲାଗେ ଏବଂ ଅନେକ ସମୟରେ ନିଜ କ୍ୟାମେରା ନେଇକି ତାହାସବୁ କ୍ୟାପ୍ଚର କରିବା ବହୁତ ଭଲ ଲାଗେ ଏବଂ ତାହାସବୁ କ୍ୟାପ୍ଚର କରି ମୁଁ ମୋ ନିଜ ସୋସିଆଲ୍ ଏକାଉଣ୍ଟରେ ପୋଷ୍ଟ ମଧ୍ୟ କରିବା ବହୁତ ଭଲଲାଗେ ଯାହାଦ୍ଵାରା ମୋ ଦୈନନ୍ଦିନ ଲାଇଫ୍ରେ ବା ଜୀବନରେ ମୋତେ ଖୁସି ଦେଇଥାଏ